ହଁ କହରେ

ଯିବା ଭୁବନେଶ୍ୱର ହେଲେ ଚିନ୍ତା କରନି ଭୁବନେଶ୍ୱରରେ ମୁଁ ବହୁତ ଜଣାଶୁଣା ଭୁବନେଶ୍ୱରରେ ତୁ ଖାଲି କ'ଣ ଖାଇବୁ କହ ଭୁବନେଶ୍ୱରରେ ତୋତେ ମୁଁ ସବୁବେଳେ କହୁନଥିଲି କି ନାଇଁ ଭୁବନେଶ୍ୱରରେ ଯିବା ପାଇଁ ଯଦି ଭୁବନେଶ୍ୱର ଯିବୁ କିଶୋର ଭାଇ ମଟନ୍ ନ ଖାଇବୁ ଯଦି କାଇଁ ଭୁବନେଶ୍ୱର ଯିବୁ କହିଲୁ ଯିବା ଯଦି ଶୁଣ ଗୋଟେ ବାର ଦିନ ଯିବା ବୁଧବାରିଆ କି ରବିବାରିଆ ଗୋଟେ ବାର ଦେଖିକି ଯିବା ଯେଉଁ ଦିନ ଟିକିଏ ଭଲରେ ଖାଇବା ପିଇବା ଭୁବନେଶ୍ୱର ଯିବୁ ତୁ ଯଦି ନ ଖାଇବୁ କାଇଁ ଯିବୁ ଭୁବନେଶ୍ୱର ତୁ ଯେ ତୋର ମଟନ୍ ମଟନ୍ ଭାରି ପ୍ରିୟ ତୋର ମଟନ୍ ଗୋଟେ କାମ କରିବା ଭୁବନେଶ୍ୱର ଯେଉଁ ଦିନ ଯିବା ସକାଳୁ ଏଇଠୁ ଆଗେ ପଳାଇବା ମଟନ୍ ପୂର୍ବରୁ ସକାଳେ ଏଇଠୁ ଗଲା ପରେ ଆମର ସେ ଯେଉଁ ଆମର କଟକ ଟାଙ୍ଗି ଯେଉଁ ବାଇପାସ୍ରେ ସେଇଠି ଗୋଟେ ଭଲ ଇଟିଲି ମିଳୁଛି ଏଇଠୁ ହଁ ଆଗେ ସେଇଠି ଯେଉଁ ଭଲ ଇଟିଲି ମିଳୁଛି ସେ ଯେଉଁ ଟାଙ୍ଗି ପାଖରେ ସେଇଠି ଭଲ ଜଳଖିଆ ଟିକିଏ କରିଦେବା ସେଇଠୁ ଗଲା ପରେ ଭୁବନେଶ୍ୱର ଟିକିଏ ବୁଲାବୁଲି କରିଦେଇକି ଠିକ୍ ଗୋଟେ ସାଢେ ଗୋଟେ ବେଳକୁ କିଶୋର ଭାଇ ମଟନ୍ କିଶୋର ଭାଇ ମଟନ୍ କିଶୋର ଭାଇକି ଦେଖିଛୁ ସେଇଠି କିମିତି ବଡ଼ ହଣ୍ଡା ଧରିକି ବସିଛି ପୁରା ହେଇଟି କିଶୋର ଭାଇ ମଟନ୍ ବାସ୍ ଆମେ କିଶୋର ଭାଇ ମଟନ୍ ଯିବା କିଶୋର ଭାଇ ଦୋକାନ ସେ ଦିନ ପହଞ୍ଚିଲା ପରେ ଆମେ ସେଇଠି ମଟନ୍ ଖାଇସାରିଲା ପରେ ସେଇଠୁ ଟିକିଏ ଆସିବା ହାରି ଘଣ୍ଟେ ଖଣ୍ଡ ରେଷ୍ଟ୍ ନେଇଯିବା ସେଇଠୁ ତା'ପରେ ଟିକିଏ ଆସିଲା ପରେ ତା'ପରେ ପୁଣି ସନ୍ଧ୍ୟାବେଳକୁ ଆମେ ଯିବା ଯେଉଁ କହୁନଥିଲୁ କି ନାଇଁ ବାଉଁଶ ପୋଡ଼ା ମଟନ୍ ଖାଇବୁ ବାଉଁଶ ପୋଡ଼ା ହଁ ବାଉଁଶ ପୋଡ଼ା ମଟନ୍ଟା ସବୁଠୁ ଫେମସ୍ ହେଲା ଆମର ସେ ଯେଉଁ ଆମର ରହୁଛି ଆମର ସେପଟେ ଯେଉଁ କେଉଁ ରୋଡ଼୍ ତ ସେଇଟା ଆମର ସେ ଯେଉଁ ଜଙ୍ଗଲ ଭିଉ ରହୁଛି ସେଇ ଯେଉଁ ହୋଟେଲ୍ ନାଁ ଜଙ୍ଗଲ ଭିଉ ସେଇଟା ଆମର ରହୁଛି ସେ ନନ୍ଦନକାନନ ରୋଡ଼୍ରେ ରହୁଛି ପଟିଆ ପଟିଆ ସାଇଡ଼୍ ସେ ପଟିଆ ପଟେ ସେଇଟା ସେ ହୋଟେଲ୍ଟା ପଡ଼ୁଛି ତ ଜଙ୍ଗଲ ଭିଉକୁ ଯିବା ଟିକିଏ ଜଙ୍ଗଲ ଭିଉରେ ମସ୍ତ୍ ପୁରା ବାଉଁଶ ଭିତରେ ପୁରା ଯେଉଁ ଆମର ବାଉଁଶ ନଳୀ ଭିତରେ ଯେଉଁ ମାନେ ମଟନ୍ ପସେଇକି ଯେଉଁ ପୋଡ଼ାନ୍ତି ପୁରା ବାଉଁଶ ଭିତରେ ସେ ପୋଡ଼ା ମଟନ୍ଟା ସେଇଟା ମିଳିବ ସେ ଜଙ୍ଗଲ ଭିଉରେ ତ ସନ୍ଧ୍ୟାବେଳକୁ ହଁ ଆମେ ଆଗରୁ ଥରେ ଯାଇଥିଲୁ ଆଗରୁ ଥରେ ଯାଇଥିଲୁ ରାମ ହେରିକା ଥରେ ଯାଇଥିଲୁ ତୁ ତ କହୁଥିଲୁ ହେ ଥରକ ଯାଇପାରିନଥିଲୁ ଏଥର ତୁ ଗଲେ ଆମେ ସାଙ୍ଗ ହୋଇକି ଯିବା ଯାହା ହେଲେ ଆମେ ଯାଇକି କିନ୍ତୁ ତୁ କିଶୋର ଭାଇ ମଟନ୍ କଥା କହିଛୁ ଆଗେ ତୋତେ କିଶୋର ଭାଇ ମଟନ୍ ମୁଁ ଖୁଆଇବି ମଟନ୍ ଖାଇସାରିଲା ପରେ ତା'ପରେ ଆମେ ଯିବା ପାଞ୍ଚଟା ବେଳକୁ ଚାରିଟା ବେଳକୁ ସେ ଯେଉଁ ବାଉଁଶ ପୋଡ଼ା ମଟନ୍ ଖାଇବା ତା'ପରେ ଆସିଲା ବେଳକୁ ରାତିରେ କିଛି ନାଇଁ ରାତିରେ ଆମେ ଆଉ ତ ଡିନର୍ କିଛି କରିପାରିବାନି ରାତିରେ ଆମେ ଖାଇଲା ବେଳକୁ ରାତି କ'ଣ କରିବା ଆମେ ପଳାଇବା ଟିକିଏ କେ ଏଫ୍ ସି ପଳାଇବା କେ ଏଫ୍ ସି ତୋର ଯିବା ପାଇଁ ବହୁତ ଇଚ୍ଛା ଯାଇନଥିଲୁ କହୁଥିଲୁ ଆମେ କେ ଏଫ୍ ସି ପଳାଇବା କେ ଏଫ୍ ସି ସେ ଯେଉଁ ଚିକେନ୍ ମିଳୁଛି ସେ ଆହୁରି ଟେଷ୍ଟ୍ ହେଲା ମାନେ ଏତେ ତା ସ୍ୱାଦ ଏତେ ବଢ଼ିଆ ମାନେ ଖାଇବୁ ତା'ପରେ କହିବୁ କି ନାଇଁ ସାଙ୍ଗ ତୁ ଡ଼ାକିଥିଲୁ ଗୋଟେ ଭଲ ଭଲ ମାନେ ହୋଟେଲ୍ ଆଉ ଢାବାରେ ଆମକୁ ଖୁଆଇଲୁ ସେଇଠୁ ଖାଇଲା ପରେ ତା'ପର ଦିନ ସକାଳେ ହେଲେ ଦେଖିବା ଆମେ ପଳାଇ ଆସିବା ଆଉ କ'ଣ ନା ଆଉ କ'ଣ ଇଚ୍ଛା ଅଛି ଖାଇବା ପାଇଁ କହ ତା'ହେଲେ ବୁଧବାର ଦିନ ସକାଳୁ ବାହାରିବା ଆଉ କ'ଣ ଠିକ୍ ଅଛି ତୁ ମୋତେ ଫୋନ୍ କରିବୁ ବୁଧବାର ସକାଳେ ଆଉ ହେଲା